ଆମ ଓଡ଼ିଶାରେ ବହୁତ କଳାକାର ଅଛନ୍ତି ଯେମିତିକି ନୃତ୍ୟକଳା ଛୋଟ ଛୋଟ ସାନ ସାନ କୁନି ଝିଅମାନେ ନୃତ୍ୟ କରୁଛନ୍ତି ଡ୍ୟାନ୍ସ କରୁଛନ୍ତି ସେମାନେ ଯାଇକରି ପୂଜା ଦିନ ଡ୍ୟାନ୍ସ କଲେ ତାକୁ ପ୍ରାଇଜ୍ ଦିଆହେଉଛି ପ୍ରାଇଜ୍ ଦିଆହେଲେ ସେମାନେ ଆହୁରି ଖୁସିରେ ଆଉ ଥର ମାନେ ଗୀତ କଳା ବି ଅଛନ୍ତି ସେମିତି ତାଙ୍କୁ ବି ସେମିତି ପ୍ରାଇଜ୍ ଦିଆହେଉଛି ଶହ ଟଙ୍କା ଦୁଇଶହ ଟଙ୍କା ସେମିତି ପ୍ରାଇଜ୍ ଦେଲେ ସେମାନେ ଆହୁରି ମାନେ ନୃତ୍ୟ କରିବା ପାଇଁ ଆଉ ମାନେ ଆଗ୍ରହ ଅଛନ୍ତି ତାକୁ ଯେମିତିକି ସେ ଆମ ଓଡ଼ିଶାରେ ଶିଳ୍ପୀ କଳା ଅଛନ୍ତି ଯେମିତିକି ସେମାନେ ହଁଁ ମାଟିଆ ହାଣ୍ଡି ହାତରେ ତିଆରି କରିବା ପାଇଁ ସେମାନେ ସେମିତି ମାନେ ବନାଇକରି ବଜାର ବିକିଛନ୍ତି ବିଜ୍ଞାପନ କଳା ବି ଅଛନ୍ତି ସେମାନେ ଛୋଟ ଛୁଆ ମାନେ ଯାଇକରି ବହୁତ କିଛି ତିଆରି କରି ମାନେ ଛାତ୍ର ମାନେ ସାର୍ ମାନଙ୍କୁ ଦେଖାଇଲେ ସେମାନଙ୍କୁ ବହୁତ ଖୁସି ବହୁତ ଖୁସି ତାଙ୍କୁ ବି ସାର୍ ମାନେ ସେମିତି ପ୍ରାଇଜ୍ ଦେଉଛନ୍ତି